ମୁଁ ମୋ ବଗିଚାରେ ଲତା ଜାତୀୟ ଗଛ ଲଗାଏ ଫୁଲ ଗଛ ଲଗାଇଥାଏ ପନିପରିବା ମଧ୍ୟ ଲଗାଇଥାଏ ଲତା ଲତା ଜାତୀୟ ଗଛ ମଧ୍ୟରେ କଖାରୁ ଗଛ କଲରା ଗଛ ପୋଇ ଗଛ ଜହ୍ନି ଗଛ ମଧ୍ୟ ଲଗାଇ ଥାଏ ଫୁଲ ଗଛ ମଧ୍ୟରେ ଗୋଲାପ ଗଛ ମାଳତି ଗଛ ଅଞ୍ଜନା ଗଛ ଏବଂ ଗୋଲାପ ସହିତ ମଲ୍ଲି ଗଛ ମଧ୍ୟ ଲଗାଇଛି ଯାହା ଦ୍ଵାରାକି ଏହା ମାନେ ଅତ୍ୟଧିକ ସୁନ୍ଦର ହୋଇଥାଏ ଏବଂ ଭଲ ମଧ୍ୟ ଲାଗିଥାଏ